ଆମ ଦଳରେ ସବୁଠୁ ଶ୍ରେଷ୍ଠ ପର୍ବ ହେଉଛି କୁମାରପୂର୍ଣ୍ଣିମା ଓ ରଜ କୁମାରପୂର୍ଣ୍ଣିମାରେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧନ୍ତି ଅ ଆ ଯେମିତି କି ସେଇଟା ମାନେ କୁମାରପୂର୍ଣ୍ଣିମା ଟା ଆ ବେଶିକାଲି କରାଯାଏ ଝିଅମାନଙ୍କ ପାଇଁ ଓ ଝିଅମାନେ ତାକୁ ବହୁତ ଭଲ ସେ ସେଲିବ୍ରେଟ୍ ବି କରନ୍ତି ଓ ତା ଦ୍ୱାରା ଲ ଲୋକମାନେ ଆଜିକା ଡେଟ୍ ରେ ରଜ ଯେମିତି କି ରଜ ପର୍ବ ପାଳନ ହୁଏ ରଜରେ ତିନି ଦିନ ମଧ୍ୟରେ ତିନି ଦିନ ଧରି ହୁଏ ଯେଉଁଥିରେ କି କେହି କିଛି କାମ ଫାମ କରନ୍ତିନି କିଛି ପୂଜା ଫୂଜା ନଥାଏ କିଛି ନାହିଁ ଏଇ ରଜ ଟା ହେଉଛି ଏମିତି କା ଜିନିଷ ଝିଅ ପିଲାଙ୍କ ପାଇଁ ଯେଉଁଟା କି ତାଙ୍କୁ ବର୍ଷକୁ ଥରେ ଆସେ ଓ ସେ ତାକୁ ବହୁତ ଭଲ ସେ ତାକୁ ସେଲିବ୍ରେଟ କରନ୍ତି ଓ ତାକୁ ସେଲିବ୍ରେଟ କରିବା ଦ୍ୱାରା ତାଙ୍କୁ ନିଜକୁ ଖୁସି ଲାଗେ ଓ ବହୁତ ପ୍ରକାର ଦୋଳି ଖେଳନ୍ତି ମଜା ମସ୍ତି କରନ୍ତି ପିଠା ଖାଆନ୍ତି ଓ ଏମିତି ଦୁନିଆ ପ୍ରକାର ଜିନିଷ କରନ୍ତି କୃଷକ ମାନେ କୃଷକ ମାନେ ବି ହଳ କରନ୍ତିନି ସେ ସମୟରେ ଓ ଏମିତି ଓ ପୁଅ ପିଲାମାନେ ବସିକି ତାସ୍ ଫାସ୍ ଖେଳନ୍ତି କି କିଏ ବିଭିନ୍ନ ପ୍ରକାର ଖେଳ ଯିଏ ଯେଉଁ ଯିଏ ଯେଉଁ ଖେଳ ଖେଳି ପାରିଲା ଓ କୁମାରପୂର୍ଣ୍ଣିମା ଲକ୍ଷ୍ମୀଙ୍କୁ ପୂଜା ପୂଜା ହୁଏ ଚଉରା ମୂଳେ ପୂଜା ହୁଏ ଝିଅମାନେ ତାକୁ ଯେଉଁ ଚାନ୍ଦପୂଜା ଯେଉଁ କରନ୍ତି ତାକୁ ତାକୁ ସେଇଟା କ ସେଇଟା କରାଯାଏ ହଁ ଏହି ପରି ଆମର ପର୍ବପର୍ବାଣୀ ପାଳନ କରାଯାଏ